ରଜ ପର୍ବ ବିଷୟରେ ରଜପର୍ବ ହେଲେ ସମସ୍ତେ ଏକତ୍ରିତ ହୋଇଥାନ୍ତି ଆଉ ହୋଲି ପିଚିକାର ମିଳିଥାନ୍ତି ଆଉ ମାନେ ରଜ ପର୍ବ ଆମେ ହୋଲି ଖେଳିଥାଉ ଏବଂ ଆମେ ହୋଲି ଖେଳ ଦ୍ୱାରା ଆମ ମନ ବହୁତ ଖୁସି ଥାଏ ଯେଉଁଦିନ ହୋଲି ଥାଏ ସେଦିନ ଆମେ ଧଳା ଡ୍ରେସ୍ ପିନ୍ଧିକି ସମସ୍ତେ ସବୁ ଗାଁକୁ ହୋଲି ମାରିବାକୁ ଯାଆନ୍ତି ଆଉ ସମସ୍ତେ ମଧ୍ୟ ହୋଲି ମାରନ୍ତି